ହଁ ସନ୍ତୋଷ ବାବୁ ତୁମର୍ ଯେନ୍ ହୋଟେଲ୍ରୁ ଯାହା କିଛି ବନେଇଥିଲି ସବୁ ମୁଇଁ ଘର୍କେ ନେଲି ଈହା ଦେ ଘିନିକିରି ନେଲି ମୋତେ ଭଲ୍ ଲାଗ୍ଲା ମଗେଇଥିନି ଯେନ୍ ମତେ ତମର୍ ଇଏ ନକର୍ ନେ ନେଇ ଥିଲା ସେଟା ମତେ ବହୁତ ବଢ଼ିଆ ଲାଗ୍ଲା ଆ ବି ଜିନିଷ୍ମାନେ ଯାହା ବନଉଛନ୍ ଭଲ୍ ତୁମର୍ ଦ୍ଵାରା ହୋଇପାରୁଛି ବୋଇଲେ ମୁଇଁ ଅର୍ଡ଼ର୍ ଦେମି ଆର୍ ନେମି ପୁହଞ୍ଚେଇ ନେବେ ତ ଆପଣଙ୍କର ଯାହା କିଛି ସବୁ କିଛି ସ୍ୱାଦିଷ୍ଟ ଜିନିଷ୍ଟା ଖାଇବାର୍ ଲାଗି ଭଲ୍ ଲାଗୁଛି ତମେ ଯେନ୍ ଯାହାର୍ ଦାମ୍ ତୁମେ ନେଇ ଯିବ ଦେବାର୍ ଲାଗି ଆରୁ ମୁଁ ପଠେଇ ନେମି ତୁମେ କୌଣସି ଅସୁବିଧାର୍ ମନେ ନେଇ କର୍ବ ଆର ମୋତେ ମୁଇଁ ଯାହା ମଗାମି ତାହା ପଠେଇ ନବ